ମୋର ସବୁଠାରୁ ବଡ଼ ଶକ୍ତି ହେଲା ଧୈର୍ଯ୍ୟ ମତେ କିଏ କ'ଣ କହିଦେଲେ ମୁଁ ତା'ର କିଛି ଦେଇ ମୁଁ ନିଜେ ନିଜେ ସହିନିଏ ଏଇଟା ହେଲା ମୋର ବଡ଼ ଶକ୍ତି ମୋର ଦୁର୍ବଳତା ହେଉଛି ମୋ' ପିଲାମାନେ ମୋ' ପିଲାମାନେ କୁଆଡ଼େ ବାହାରକୁ ଗଲେ ଘରକୁ ନଫେରିଲା ପର୍ଯ୍ୟନ୍ତ ମତେ କିଛି ଭଲ ଲାଗେନି ସେମାନେ ଠିକ୍ ଟାଇମ୍ରେ ଖାଇଲେ କି ନଖାଇଲେ କି ଠିକ୍ ଘରକୁ ଫେରିଲେ ଫେରି ଆସିଲେ ମତେ ବହୁତ ଆଶ୍ଵସ୍ତ ଲାଗେ ଏଇଟା ମୋର ବଡ଼ ଦୁର୍ବଳତା